ଏଇ ଘରେ ଶୋଇଛି ଖଟରେ ଆଉ ପିକନିକ୍ ପାଇଁ ପ୍ଲାନିଂ କ'ଣ କିଛି କରି ନାହିଁ ଆପଣ କୁହନ୍ତୁ କେଉଁଠି ଯିବା ଆଉ ହଁ ନୂଆ ଯାଗା କହିବାକୁ ଗଲେ ଆମର ତ ଏଠି ନୀଳଗିରି ପାଖରେ ପଞ୍ଚଲିଙ୍ଗେଶ୍ୱର ଅଛି ବହୁ ପୁରୁଣା ଶିବଙ୍କର ପୀଠସ୍ଥଳୀ ଆଉ ପାହାଡ଼ ଉପରେ ଅଛନ୍ତି ଭଗବାନ ଯିବ ଯଦି ତା'ହେଲେ ଗଲେ ଭଲ ହୁଅନ୍ତା ଆଉ ହଁ ସବୁ ସୁବିଧା ଅଛି ସେ ବୁଲିବା ପାଇଁ ଆଉ ତଳେ ଫିଷ୍ଟ୍ କରିବା ପାଇଁ ଜିନିଷ ପତ୍ର ନେଇଗଲେ ରାନ୍ଧି ବାଢ଼ି ଖାଇବା ଆଉ ନହେଲେ ଆସିକି ନୀଳଗିରି ହୋଟେଲ୍ରେ ଖାଇବା ନା ଉପରକୁ ଛାଡ଼ିବେନି ଫିଷ୍ଟ୍ କରିବା ପାଇଁ ଫିଷ୍ଟ୍ଟା ତଳେ କରିବେ ଠାକୁର ଦର୍ଶନ ଉପରକୁ ଯାଇକି କରିବେ ନା ଦର୍ଶନ ପାଇଁ କିଛି ସମୟ ଲାଗିବ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ଆଉ ଆଉ ଫିଷ୍ଟ୍ କଲେ ସରଞ୍ଜାମ ନେଇକି ତା ତଳେ କରିବାକୁ ପଡ଼ିବ ଖିଆପିଆ ହେବ ଆଉ ବାକି ସେଇଠି ସିଏ ବି ବହୁତ ପୁରୁଣା ତୃତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ଆମର ନୀଳଗିରି ଜଗନ୍ନାଥ ମନ୍ଦିର

ଆଉ କିସ ଆଉ ଗୋଟେ ଅଛି ଗୁଣ୍ଡିଚା ମନ୍ଦିର ସେ ସେଇଠି କି ରଥରେ ବସିକି ଆସନ୍ତି ଠାକୁର ବର୍ଷରେ ଥରେ ବୁଲିବା ପାଇଁ ସେଇଠି ଯଦି ଯିବ ସେଇଠି ବୁଲିବା ପାଇଁ ଅଛି ସେଇଠି ପ୍ରସାଦ ବି ଖାଇଲେ ହେବ ଆଉ ତ ଯିବା ବାଟରେ ଦେଖିବ ପଞ୍ଚଲିଙ୍ଗେଶ୍ୱର ଯଦି ଯାଆନ୍ତ ଯିବା ବାଟରେ ଦେଖନ୍ତ ଯେ ବିଭିନ୍ନ ଶିଳ୍ପୀ ଆମର ପଥର କଳା ପାଇଁ ପ୍ରସିଦ୍ଧ ଯେଉଁ ରହିଛି ସେମାନେ ବିଭିନ୍ନ ପ୍ରକାର ଶିଳ୍ପୀ ପଥରରେ କେମିତି ମୂର୍ତ୍ତି ଠାକୁରଙ୍କ ମୂର୍ତ୍ତି ଅନ୍ୟ ମହାପୁରୁଷଙ୍କ ମୂର୍ତ୍ତି କେମିତି ସବୁ କରା ହେଉଛି ସେସବୁ ବାବଦରେ ଟିକେ ଦେଖିପାରନ୍ତ ତୁମେ ଆଉ ମୂର୍ତ୍ତିମାନଙ୍କର ଆମର ଏପଟେ ସେମାନେ ବହୁ ପ୍ରସିଦ୍ଧ ଆଉ ତାଙ୍କୁ ଯାଇକି ଆପଣ ଦେଖିପାରନ୍ତେ ଆଉ ବଳିଆ କକାକୁ ସାଥିରେ ନେଇକି ଗଲେ ହୁଅନ୍ତା ଭଲ ହୁଅନ୍ତା ହଁ ବଳିଆ କକାଙ୍କୁ ନେଇଗଲେ ବି ଭଲ ହୁଅନ୍ତା ତା'ର ସେହି ଯେଉଁ ଅଛନ୍ତି ପଥର ମୂର୍ତ୍ତି ତିଆରି କରୁଛନ୍ତି ସେ ତାଙ୍କୁ ବହୁତ ଆଉ ତେଣୁ ତା'ର ବି ସେହି କଳା ପ୍ରତି ଆଗ୍ରହ ଥିଲା ସିଏ କିନ୍ତୁ ହେଇ ପାରିଲାନି ମୂର୍ତ୍ତିକର କିନ୍ତୁ ତା'ର ସେଇଠୁ ଯେହେତୁ ସେ କଳା ପ୍ରତି ଆଗ୍ରହ ଅଛି ଆମେ ତା'କୁ ସେଇଠି ବୁଲାଇ କିନା ନେଇ ଯାଆନ୍ତେ ବୁଲିବାକୁ ଗଲେ ତା'କୁ ଭଲ ଲାଗନ୍ତା ଆଉ ହଁ ଡେଟ୍ ତ ଫିକ୍ସ୍ ହେଇ ଯାଇଛି ଆଉ ଏକ ଜାନୁଆରୀ ଆଉ ଭିଡ଼ ହଉ ଆଗେ ତ ବଳିଆ କକା ରହିବ ତା ପଛକୁ ଆମେ ସବୁ ରହିବା ଆଉ ଭିଡ଼ କ'ଣ ହେବ ଆଉ ପଥର ମୂର୍ତ୍ତି ଗୋଟେ ଯଦି ହେବା ଆପଣ ଭଲ ଲାଗିବ ପୁଣି ନେଇକି ଆସିବେ ଟିକି କକା ଟେମ୍ପକୁ ଡାକିବି ଆମର ଚିହ୍ନା ଅଛି ଜଣେ ଘର ଆଗରେ ସ୍ଥାପନ କରିବେ ଆଣିକି ହଁ ପୂଜା କରିବେ ସକାଳୁ ସନ୍ଧ୍ୟା ଠାକୁରଙ୍କ ମୂର୍ତ୍ତି ଆଣିକି ସ୍ଥାପନା କରିବେ ଘର ଆଗରେ ଆଉ ମୂର୍ତ୍ତି କାରିଗରଙ୍କୁ ତ କିଛି ଫ୍ୟାସିଲିଟି ମିଳୁନାହିଁ ପଥର କାମ କରିକରି ତାଙ୍କର ଦିନ କଟୁଛି ଯଦି ସରକାରଙ୍କ ତରଫରୁ ତାଙ୍କ ପାଇଁ କିଛି ଗୋଟେ ବ୍ୟବସ୍ତା ଆସନ୍ତା ତା'ହେଲେ ଭଲ ହୁଅନ୍ତା ଆଉ ତାଙ୍କର ହେଲ୍ଥ ଇନ୍ସୁରାନ୍ସ୍ର ବ୍ୟବସ୍ତା ଯଦି ସରକାର କରାଇ ଦିଅନ୍ତେ ତା'ହେଲେ ତାଙ୍କ ପରିବାରବର୍ଗ ଲୋକ ଟିକେ ଉପକୃତ ହୁଅନ୍ତେ ଆଉ ଯିବା ପାଇଁ କେମିତି ଯିବା ବାଇକ୍ରେ ଯିବା ନା କାର୍ ରିଜରର୍ଭେସନ୍ରେ ଯିବା ଠିକ୍ ଅଛି ଠିକ୍ ଅଛି ଗୋଟେ ବସ୍ ବୁକ୍ କରିଦେଲେ ହେବ ସମସ୍ତେ ଯିବା ଆଉ